ହଁ କେତେ ନେବାର ଥିଲା କୁହନ୍ତୁ ଆଉ କେଉଁଟା ଦରକାର ଥିଲା ଚିକେନ୍ ନା ମଟନ୍ ମଟନ୍ କେଜି ଆଠଶହ ଟଙ୍କା କେଜି ତିନି ଶହ ଆପଣ ଯେତେ ନେବେ ଆମେ ସେଇ ଅନୁସାରେ କମାଇବୁ ଆଜ୍ଞା କୁହନ୍ତୁ କେତେ ନେବେ

ଆଜ୍ଞା ଆପଣ ଯଦି ଏତେ ନେବେ ତା'ହେଲେ ଆମେ ରେଟ୍ କମ୍ କରିପାରିବୁ ଆଉ ମାଛ ନାହିଁ ଏଇଟା ଖାଲି ଚିକେନ୍ ଆଉ ମଟନ୍ ରଖାହେଉଛି ମାଛ ତ ଆମ ପାଖରେ ଗୋଟେ ଦୋକାନ ଅଛି ସେଇଠି ଅଛି ଚାଳିଶ କିଲୋ ଆଜ୍ଞା

ହଁ ମଟନ୍ କିଲୋ ଯେହେତୁ ଆଠଶହ ଆପଣ ଯେହେତୁ ଚାଳିଶି କିଲୋ ନେବେ ତା'ହେଲେ ଆମେ କରିବୁ ପାଞ୍ଚ ଶହ ଛଅ ଶହ ଟଙ୍କା ଦିଅନ୍ତୁ ଆଉ ନାହିଁ ନାହିଁ ଆମର ପୁରା ମାନେ ଫ୍ରେଶ୍ ଫ୍ରେଶ୍ ସବୁ ସାଙ୍ଗେ ସାଙ୍ଗେ କଟାହେଇକି ଦିଆହେଉଛି

ନାହିଁ ନାହିଁ ଆମେ ଏଠି ପୁରା କାଟିକି ହୋମ୍ ଡେଲିଭରି ଦେଇଦେବୁ ଦୁଇଟା ଯାକ କାଟିକି ନେଇକି ଦେଇଦେବୁ ଘରେ ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଗୋଟେ କାମ କରନ୍ତୁ ଆଡ଼ଭାନ୍ସ ଦେଇ ଦିଅନ୍ତୁ କିଛି ତାପରେ ଯେତେବେଳେ ଆମେ ଡେଲିଭରି ଫୁଲ୍ କରିସାରିବୁ ତାପରେ ଫୁଲ୍ ପେମେଣ୍ଟ୍ କରିଦେବେ

ଆଜ୍ଞା ଆଜ୍ଞା